ମୋତେ ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ବହୁତ ଭଲ ଲାଗେ ଆଉ ମୁଁ ଯେବେ ଭେଟିବି ତାଙ୍କୁ ପଚାରିବିକି ଆପଣ କାହା ଠାରୁ କେମିତି ଅନୁପ୍ରାଣିତ ହୋଇଛନ୍ତି କାରଣ ଏତେ ଭଲ ଆକ୍ଟିଙ୍ଗ୍ କରିପାରୁଛନ୍ତି ରୋଲ୍ କରିପାରୁଛନ୍ତି ଆପଣଙ୍କୁ ଦେଖିଲେ ତ ମୋତେ ବି ଇଚ୍ଛା ହେଉଛି କି ଆପଣ କୁହନ୍ତୁ କାହାଠୁ ଅନୁପ୍ରାଣିତ ହୋଇଛନ୍ତି ମୁଁ ଆପଣଙ୍କଠୁ ଅନୁପ୍ରାଣିତ ହୋଇକି ଭବିଷ୍ୟତରେ ମୁଁ ଭାବୁଛି କି ମୁଁ ଫିଲ୍ମ ଲାଇନ୍ ଯିବି ଏବଂ ତାଙ୍କ ସହ କିଛି କଥାବାର୍ତ୍ତା ହେବି ଏବଂ କିଛିଟା ଫୋଟୋ ବି ନେବି ଅଟୋଗ୍ରାଫ୍ ନେବି ମୁଁ କିଛି ମାନେ ଏମିତି ଚକୋଲେଟ୍ ବି ଦେବି ଏସବୁ ଆଉ ପଚାରିବି କାହାଠୁ ଅନୁପ୍ରାଣିତ ହୋଇଛନ୍ତି ଆଉ କାହିଁକି ନା ତାଙ୍କ ଅନୁପ୍ରାଣିତକୁ ନେଇକି ଭବିଷ୍ୟତରେ ମୁଁ ବି ମାନେ ସିନେମା ଲାଇନ୍କୁ ଯିବାକୁ ଚାହୁଁଛି ଅନୁଭବ ମହାନ୍ତିକୁ ଦେଖିଲେ ମୋତେ ବି ଫିଲ୍ମ କରିବାକୁ ବହୁତ ଇଚ୍ଛା ଲାଗେ ସେଇଥିପାଇଁ ମୁଁ ତାଙ୍କୁ ପଚାରିବି ଆପଣ କାହା ଠାରୁ ଅନୁପ୍ରାଣିତ ହୋଇଛନ୍ତି